କୋରାପୁଟ ଜିଲ୍ଲାର ବହୁତ କୌଣସି ଥଣ୍ଡାପାଗ ରହିଥାଏ ଏଟାକୁ ସେକେଣ୍ଡ କାଶ୍ମୀର ବି କୁହାଯାଏ ଏଠି ବେଶି ଥଣ୍ଡା ଥାଏ କୁହୁଡ଼ି ବହୁତ ହୋଇଥାଏ କାହିଁକି ନା ଏଠି ପାହାଡ଼ିଆ ଅଞ୍ଚଳ ଜଙ୍ଗଲ ବେଶୀ ଥାଏ ଗଛ ପବନ ବେଶୀ ହୁଏ କାହିଁକି ନା ଏଇଠା ଗୋଟେ ପାହାଡ଼ିଆ ଅଞ୍ଚରେ ବର୍ଷା ବି ବହୁତ ହୁଏ ବର୍ଷା ହେଲେ ପାଣି ଏଠି ଷ୍ଟକ୍ ହୁଏକି ରୁହେନି ପାହାଡ଼ିଆ ବୋଲି କରଡ଼ିକି ପଳାଇଯାଏ ପାଣି ଏଠି ଗୋଟେ ଜାଗାରେ ରୁହେନି ଖରାଦିନ ବି ଏତେ ବି ଗରମ ହୁଏନାହିଁ କାହିଁକି ନା ଏଠି ଗଛ ବହୁତ ମାତ୍ରାରେ ଅଛି ସବୁ ପାଖରେ ଗୋଟେ ଗୋଟେ ଝରଣା ଗଛ ପବନ ସବୁ ଭଲ ଭଲ ଏରିଆ ଅଛି ଏଠି ଶୀତ ଦିନ ଶୀତ ଦିନ କରିବା ହ ବେଶୀ ଶୀତ ହୋଇଥାଏ ଧୁଳି ଯେ କୁହୁ କୁହୁଡ଼ି ବେଶୀ ହୋଇଥାଏ କୁହୁଡ଼ି ଯୋଗୁଁ ଏଠି ପ୍ରାୟ କେତେ ଜଣଙ୍କୁ ସାମ୍ନାସାମ୍ନିରେ ଦେଖାଯାଏନି କାହିଁକି ନା ଏଠି ବେଶି କୁହୁଡ଼ି ଆହୁରି ଏଠି ନିଶ୍ୱାସ ନେବାକୁ ବି କେବେ କେବେ ବେଶୀ ପ୍ରୋବ୍ଲେମ୍ ହୁଏ କାହିଁକି ନା କୁହୁଡ଼ି ବେଶୀ ହେଇଗଲେ ଅକ୍ସିଜେନ୍ ଲେବଲ୍ ବେଶୀ କମ୍ ହୋଇଯାଇଥାଏ ଥଣ୍ଡା ବେଶୀ ବଢ଼ିଗଲେ ଆଉ ଶୀତ ଦିନ ତ ସେମିତି ରହିଥାଏ ଆଉ ଗ୍ରୀଷ୍ମ ଦିନ ବହୁତ ଖରା ବି ଏତେ ବି ହୁଏନି ଖାଲି ତିନିଟାରୁ ଚାରିଟା ପାଞ୍ଚଟା ଏମିତି ବଳକୁ ଖରା ହୁଏ କାହିଁକିନା ସେତେବେଳକୁ ହିଁ ଖରା ଟିକେ ଉପରେ ଥାଏ